ମୁଁ ଟେଲିଭିଜନରେ ବିଭିନ୍ନ ପ୍ରକାରର ବିତର୍କ ଦେଖିଥାଏ ସେଗୁଡ଼ିକ ମଧ୍ୟରେ ହେଲା ନ୍ୟୁଜ ଗୀତ କାର୍ଟୁନ ରାମାୟଣ ମହାଭାରତ ଏବଂ ଫିଲ୍ମ ଏ ସମସ୍ତଙ୍କ ଭିତରେ ମୋତେ ସିରିଏଲ ତଥା ଖୁସିର ଛୁଙ୍କ ଝିଲି ତୁ ଖରା ମୁଁ ଛାଇ ଦ କପିଲ ଶର୍ମା ଶୋ ରଜ କୁଇନ ବିଗ ବସ ଏବଂ ତାରକ ମେହେତା କା ଉଲ୍ଟା ଚଶ୍ମା ଦେଖିବାକୁ ଭଲ ଲାଗେ ଖବର ବିତର୍କ ଶୋ'ଟି ସବୁଠୁ ଭଲ ଲାଗେ ସେଥିରେ ବିଭିନ୍ନ ପ୍ରକାରର ଖବର ସଂସ୍ଥା ସବୁ କାମ କରୁଛନ୍ତି ଯେମିତି ଓଟିଭି ଅର୍ଗସ ସୂର୍ଯ୍ୟପ୍ରଭା ଭାସ୍କର ପ୍ରମେୟ ନନ୍ଦିଘୋଷ ଜି କଳିଙ୍ଗ ଏହି ଭଳି ଅନେକ ଅଛି ଏଥି ମଧ୍ୟରେ ମୋତେ ଓଟିଭି ସବୁଠାରୁ ଭଲ ଲାଗେ